ଆମ ଗାଁରେ ସବୁ ଧର୍ମର ଜାତିର ଲୋକ ଅଛନ୍ତି ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ଦଶହରା ହୋଲି ଶିବରାତ୍ରି କାର୍ତ୍ତିକ ପୁର୍ଣ୍ଣିମା ରଜ ଇତ୍ୟାଦି ଆମେ ମିଳିମିଶି ପାଳନ କରିଥାଉ ଆମ ଭିତରେ ଜାତି ଭେଦଭାବ ନଥାଏ ସମସ୍ତେ ସମସ୍ତଙ୍କ ସହିତ ଭାଇଚାରା ସମ୍ପର୍କ ରଖିଥାନ୍ତି ଏହି ଭାଇଚାରାର ସମ୍ପର୍କ ଦେଖି ମୋତେ ଆମ ଗାଁରେ ରହିବାକୁ ବହୁତ ପସନ୍ଦ ଲାଗେ